କୌଣସି ଶୁଭ ଘଟଣା କରିବା ପାଇଁ ପ୍ରଥମେ ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁ ଏବଂ ବାଟରେ ଯିବା ବାଟରେ ବିଭିନ୍ନପ୍ରକାର ବା ବିଭିନ୍ନ ଶୁଭ କାମ କରିବା ପାଇଁ ମାତା ପିତାଙ୍କ ଚରଣ ସ୍ପର୍ଶ କରି ଆମେ କାମକୁ ଆଗେଇ ନେଇଥାଉ ହେଲେ ମାତା ପିତା ବିନା କିଛି ଆଉ ଦୁନିଆରେ ବଡ଼ ନାହିଁ ତେଣୁ ମାତା ପିତାଙ୍କ ପ୍ରାର୍ଥନା ପ୍ରଥମେ ତା'ପରେ ଭଗବାନଙ୍କ ପ୍ରାର୍ଥନା ତା'ପରେ ସେହି ଶୁଭ କାମଟିକୁ କରିବା ପାଇଁ ଆମେ ଘରରୁ ବାହାରିଥାଉ ଏବଂ ଘରରୁ ବାହାରିଲା ପରେ କେମିତି ସେହି କାମଟି ଠିକ୍ ଭାବରେ ହେବ ସେହି କାମଟି କିପରି ସରିିବ ତାହା ପ୍ରତି ବିଶେଷ ଧ୍ୟାନ ଦେଇ ବିଭିନ୍ନପ୍ରକାର ସାମଗ୍ରୀ ବିଭିନ୍ନପ୍ରକାର ଶିକ୍ଷା ବିଭିନ୍ନପ୍ରକାର ତା ମାଧ୍ୟମରେ ମହାପ୍ରଭୁଙ୍କଠାରେ ଅର୍ପଣ କରି ଆମେ ବିଭିନ୍ନ ଶୁଭ କାମକୁ ଆଗକୁ ବଢ଼ାଇଥାଉ ଶୁଭ କାମ ପାଇଁ ଆମକୁ ନିହାତି ଏକ ବିଭିନ୍ନପ୍ରକାର ବିଭିନ୍ନପ୍ରକାର ବିଭିନ୍ନପ୍ରକାର ଲୋକମାନଙ୍କ ବିଭିନ୍ନପ୍ରକାର ପଦ୍ଧତି ବିଭିନ୍ନପ୍ରକାର ସୋପାନ ବିଭିନ୍ନପ୍ରକାର କାମ କରିବା ପାଇଁ ଆମେ ବିଭିନ୍ନପ୍ରକାର ଶୈଳୀ କରିଥାଉ ତେଣୁ ଶୁଭ କାମ ପାଇଁ ଆମେ ଅନେକ ସମୟରେ ଅନେକ ଫଟୋଗ୍ରାଫି ବା ଅନେକ ମାଧ୍ୟମ ଦ୍ୱାରା ବିଭିନ୍ନ ଶୁଭ କାମକୁ ଆଗେଇ ବଢ଼େଇଥାଉ ଏବଂ ଶୁଭ କାମ ପାଇଁ ବିଭିନ୍ନପ୍ରକାର ଲୋକେସନ୍ ବା ବିଭିନ୍ନ ମନ୍ଦିର ମସ୍ଜିଦ୍ ଇତ୍ୟାଦି ଦେଇ ଆମେ ଯାଇଥାଉ ତେଣୁ ଶୁଭ କାମକୁ ଆମେ ଆଗେଇ ନେବା ପାଇଁ ବିଭିନ୍ନପ୍ରକାର ପଦ୍ଧତି ବା ବିଭିନ୍ନପ୍ରକାର ଶୁଭ କାର୍ଯ୍ୟ ପାଇଁ ପ୍ରାର୍ଥନା ସହ ବିଭିନ୍ନପ୍ରକାର ସେହି କାମଟି କେମିତି ସୁରୁଖୁରୁରେ ଚାଲିବ ତାହା ପ୍ରତି ବିଶେଷ ଭାବରେ ଧ୍ୟାନ ଦିଆଯାଏ ଏବଂ ସେହି କାମକୁ ଆଗକୁ ନିଆଯାଏ ଏବଂ କାର୍ଯ୍ୟଟି ଠିକ୍ ଭାବରେ ଫଳପ୍ରଦ ହୋଇଥାଏ ଏବଂ ଏହି କାମ ପାଇଁ ବିଭିନ୍ନପ୍ରକାର ସଫଳତା ମଧ୍ୟ ଅର୍ଜନ ହୋଇଥାଏ